ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପର୍ଯ୍ୟାପ୍ତ ଗବେଷଣା ଏବଂ ବିକାଶ ସମସ୍ୟା ସମାଧାନ ରାଜ୍ୟ ଭଲ ଭାବରେ କରି ପାରୁଛି ରାଜ୍ୟ ସରକାର ରାଜ୍ୟର ମାନଙ୍କ କିପରି ସ୍ୱାସ୍ଥ୍ୟ ଭଲ ରହିବ ସେ ବିଷୟରେ ଅଧିକ ଧ୍ୟାନ ଦେଉଛନ୍ତି ଏବଂ ଲୋକମାନଙ୍କର ଉନ୍ନତି ପାଇଁ ବହୁତ ବହୁତ ଟେକ୍ନୋଲୋଜି ୟୁଜ ବ୍ୟବହାର କରୁଛି ଗରିବ ଲୋକମାନେ କିପରି ନିଜର ସ୍ୱାସ୍ଥ୍ୟକୁ ଭଲ ରଖିବେ ସେ ପ୍ରତି ଧ୍ୟାନ ଦେଇଥାନ୍ତି ଅନେକ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି ଯାହାଫଳରେ ଅନେକ ଗରିବ ଲୋକ ମାଗଣାରେ ଚିକିତ୍ସା ଔଷଧ ଏବଂ ଚିକିତ୍ସାରୁ ରୋଗରୁ ମୁକ୍ତ ହେବା ପାଇଁ ଅନେକ ଧରଣ ଚିକିତ୍ସା ପ୍ରଦାନ ହୋଇପାରୁଛି ଏହିପରି ଭାବରେ ଓଡ଼ିଶାର ରାଜ୍ୟ ସରକାର ସାହାଯ୍ୟ କରୁଛନ୍ତି ଅନେକ ରୋଗୀକୁ ଚିହ୍ନିବା ପାଇଁ ଅନେକ ମେସିନ ରହିଛି ଯେପରିକି କରୋନା ପରି ଆଗ ପାଇଁ ଅନେକ ଗବେଷଣା ମଧ୍ୟ କରାଯାଇ ଟୀକାକରଣ କରାଯାଇ ପାରିଅଛି ଏହିପରି ଅନେକ ପ୍ରକାର ବିକାଶ ହେବାରେ ଲାଗିଛି ଆଇ ସି ଏମ ଆର୍ ଆଞ୍ଚଳିକ ଚିକିତ୍ସା ଗବେଷଣା ପ୍ରତିଷ୍ଠାନ ଅଞ୍ଚଳ ନିର୍ଦ୍ଧିଷ୍ଟ ପାଣ୍ଠି ମଧ୍ୟ ବହୁତ ଭାବରେ ଗରିବ ଲୋକମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବିଭିନ୍ନ ପ୍ରକାର ସାହାଯ୍ୟ ମଧ୍ୟ ପ୍ରଦାନ କରୁଛନ୍ତି ଏବଂ ମାଗଣାରେ ସ୍ୱାସ୍ଥ୍ୟ ଯୋଗାଇ ପାରୁଛନ୍ତି